କେଉଁଠି ଥିଲେ ହଁ ଆପଣ ଯାହା କଲେ କ'ଣ ଭଲ କଲେ ଆପଣଙ୍କୁ ମୁଁ ମୁଁ କାହାକୁ ଛଡ଼ାଇନେଇନି ମୁଁ କାହିଁକି ଆପଣଙ୍କ କ୍ଲାଇଣ୍ଟ୍କୁ ଛଡ଼ାଇନେବି ସିଏ ନିଜେ ମୋ ପାଖକୁ ଆସିଥିଲେ ଆପଣ ମିଛ କୁହନ୍ତୁନି ଏ ମୁଁ ସିଏ ମୋ ପାଖକୂ ଆସିଥିଲେ ମୁଁ ତାଙ୍କୁ ଛଡ଼ାଇ ନେଇନି ସିଏ ମୋ ପାଖକୂ ନିଜେ ଆସିଥିଲେ କ'ଣ କହିଲେ ନାହିଁ ନାହିଁ ମୁଁ ନେଇନି ମୁଁ କେମିତି ଆପଣଙ୍କ କ୍ଲାଇଣ୍ଟ୍କୁ ନେବି ସିଏ ମୋ ପାଖକୁ ନିଜେ ଆସିଥିଲେ ମୋତେ ଅଫର୍ ଦେଇଥିଲେ ସେ ଜମି କାହା ନାଁରେ ଅଛି ଆପଣ ଜାଣିଚ୍ଛନ୍ତି ସିଏ ଗରିବ ଲୋକ ସିଏ କ'ଣ କହିବ ଆପଣ ଠିକ୍ ସେ ଜାଣିଛନ୍ତି ମୋର ଅଭିଜ୍ଞତା ବେଶୀ ଆପଣଙ୍କ ଠାରୁ ମୁଁ ବି ଦଶ ପନ୍ଦର ବର୍ଷ ହେଲାଣି ଓକିଲାତି କଲିଣି ଦଶ ପନ୍ଦର ବର୍ଷ ହେଲା ମିଛ କୁହନ୍ତୁନି ଆପଣ ମୁଁ ନୁହଁ ମୁଁ କାହିଁ ମିଛ କହିବି ଆପଣ ମିଛ କହୁଛନ୍ତି ମୁଁ ପଇସା ଖାଇଛି ବୋଲି ଆପଣଙ୍କୁ କିଏ କହିଲା ସିଏ କହିଦେଲା ଆପଣ ମାନିନେଲେ ଆରେ ସିଏ କହିଲା ଆପଣ ମାନିନେଲେ ଯେ ମୁଁ ତାଙ୍କ ପଇସା ଖାଇଛି ବୋଲି ହଁ ସିଏ ମିଛ କହି ପାରନ୍ତି ହେଉ ହେଉ ତାହେଲେ ଧନ୍ୟବାଦ ଆପଣଙ୍କୁ ହେଉ ମୁଁ ରଖୁଛି ଏବେ ଫୋନ୍